ଆମ ଗ୍ରାମ ପଡ଼ିଆରେ ଆମେ ନିଜେ ଆମେ ଖେଳୁଛୁ ଆମେ ଖେଳିବା ଦ୍ୱାରା ଆମେ ନିଜେ ଖେଳୁଛୁ ପୁଣି ଅନ୍ୟ ଗ୍ରାମରେ ଯାଇ ଖେଳୁଛୁ ଆମ ଆମ ଗ୍ରାମରେ ଆମେ ନିଜେ ଖେଳିବୁ ପୁଣି ଅନ୍ୟ ଗ୍ରାମରେ ଯାଇକି ଆମେ ବନ୍ଧୁତାମୂଳକ ଖେଳ ଖେଳିବୁ ସେ'ଠୁ ସେମାନେ ପୁଣି ଆମ ଗାଁକୁ ଆସି ଖେଳନ୍ତି ଆମେ ପୁଣି ଅନ୍ୟ ଗାଁକୁ ଯାଇ ଅନ୍ୟ ଗାଁକୁ ଅନ୍ୟ ଅନ୍ୟ ବିଭିନ୍ନ ଗ୍ରାମକୁ ଯାଇ ଖେଳୁ ସେମାନେ ପୁଣି ବିଭିନ୍ନ ଗ୍ରାମରୁ ପିଲାମାନେ ଆସିକି ଆମ ଗ୍ରାମରେ ଖେଳିବେ ଆମେ ଆମ ଆମ ଖେଳି ଆମେ ଆମ ଟ୍ରଫି କରୁଛୁ ଆମେ ଖେଳିବୁ ପୁଣି ଆମ ସହ ଆମ ଗ୍ରାମର ହେଉ ଆମ ପଡ଼ୋଶୀ ଗ୍ରାମର ହେଉ ଆମ ପଞ୍ଚାୟତ ସ୍ତରର ହେଉ ସବୁ ଲୋକ ବସି ଦେଖନ୍ତି ଖେଳ ଖେଳ ଦେଖିବା ଦ୍ୱାରା ଆମ ନିଜକୁ ଟିକିଏ ସମ୍ମାନ ଟିକିଏ ମିଳିଥାଏ ଖୁସି ଅନୁଭବ ଆମେ ଖେଳିବା ଦ୍ୱାରା ଆମେ ଖୁସି ଅନୁଭବ ଟିକିଏ କରୁଥାଉ ଲୋକମାନେ ଦେଖିଲେ ଆମ ଟିକିଏ ସାହସ କିମ୍ବା ସମ୍ମାନ ଟିକିଏ ମିଳିଥିବା ଖେଳିବା ଦ୍ୱାରା ଆମେ ନିଜେ ସୁସ୍ଥ ରହିଥାଉ କେମିତି ଆମେ ଖେଳିକି ଆମେ ସବୁ ଜିଲ୍ଲା ସ୍ତରରୁ ପୁଣି ଆମେ ଖେଳିବାକୁ ଯାଉ ଯାଉଛୁ ଖେଳି ବି ଖେଳିକି ଜିଲ୍ଲାସ୍ତର ଖେଳିକି ଆମେ ଟ୍ରଫି ଅର୍ଜନ କରିପାରୁଛୁ ଖେଳିବା ଦ୍ୱାରା ଆମେ ନିଜେ ନିଜ ଜୀବନ ସୁସ୍ଥ ସମ୍ବଳ କରିଥାଉ